ଆକ୍ଚୁଆଲି ପଶୁପକ୍ଷୀମାନଙ୍କର ଯତ୍ନ କେବଳ ପଶୁ ଡ଼କ୍ଟର୍ ଅଛନ୍ତି କୁକୁଡ଼ା ଡ଼କ୍ଟର୍ ଅଛନ୍ତି ସେମାନେ ଅନେକ ଗ୍ରାମମାନଙ୍କର ଯାଆନ୍ତି ପଶୁ ଚିକିତ୍ସା କରନ୍ତି ସେମାନଙ୍କୁ ଇଞ୍ଜେକ୍ସନ ମେଡ଼ିସିନ୍ ଦିଅନ୍ତି ଆଉ ତଥା କୁକୁଡ଼ାମାନଙ୍କର ଏମିତି ଗୋଟେ ରୋଗ ଯେ ସେମାନଙ୍କୁ ଗୋଟେ ରୋଗ ହୋଇଥାଏ ଯେ ସେମାନେ ପ୍ରଥମରେ ତ ଦୁର୍ବଳ ହେଇଯାଆନ୍ତି ଚଲାବୁଲା କରନ୍ତି ନାଇଁ ତା ବାଦେ ସେମାନେ ପୁରା ଥଣ୍ଟିରେ ଘା ହୋଇଯାଏ ଦେହ ସାରା ଘା ହୋଇକି ସେମାନେ ମିରିଯାଆନ୍ତି ତେଣୁକରି ପଶୁମାନଙ୍କର ଯତ୍ନ କିଏ ନେବ ସେମାନଙ୍କର ଯତ୍ନ ନେବା ନିମନ୍ତେ ପଶୁ ଡ଼ାକ୍ଟରଖାନା ଅଛି ଆଉ ସେଟାକୁ ଆମେ ପଶୁ ଡ଼ାକ୍ଟରଖାନାକୁ ଡ଼ାକିଥାଉ ବା ସେମାନଙ୍କ ପାଖକୁ ନେଇକି ଯାଇଥାଉ